କହିବାକୁ ଗଲେ ପରିବେଶରେ ଆମର ଦୁଇଟା ଆବଶ୍ୟକତା ଅଛି ଉଦ୍ଭିଦର ବି ଅଛି ବନ୍ୟଜନ୍ତୁଙ୍କର ବି ଅଛି ଏବଂ ଗୋଟେ ଭଲ ପରିବେଶର ବି ଆବଶ୍ୟକତା ଅଛି ତ ଆମେ ପରିବେଶରେ ନିଜ ବଗିଚା ଲଗେଇବା କିମ୍ବା ବନ୍ୟଜନ୍ତୁ ବନ୍ୟଜନ୍ତୁଙ୍କର ବି କିଛି ବୃକ୍ଷ ବି ତାଙ୍କୁବି କିଛି ବନ୍ୟଜନ୍ତୁମାନେ ବୃକ୍ଷ ଖାଇବାକୁବି ଭଲ ପାଆନ୍ତି କିନ୍ତୁ ଆମେ ସେଇଭଳି ଭାବରେ ରଖିବାକି ବଗିଚା ବଗିଚା ଜାଗାରେ ରଖିବା ଏବଂ ବନ୍ୟଜନ୍ତୁଙ୍କୁ ବନ୍ୟଜନ୍ତୁଙ୍କ ଜାଗାରେ ତାଙ୍କୁ ତାଙ୍କର ଖାଦ୍ୟଟାବି ଦରକାର ତ ଆମେ ତାଙ୍କୁ ଅଲଗା ଖାଦ୍ୟ ଦୋବା ଆଉ ଏବଂ ଆମ ବଗିଚାକୁବି ବଗିଚା ଟାଇପ୍ର ରଖିବା

ଯେଉଁ ଉଦ୍ଭିଦର ବନ୍ୟଜନ୍ତୁଙ୍କ ପ୍ରତି ଆବଶ୍ୟକତା ଅଛି ତ ଆମେ ତାଙ୍କୁ ଦେବା ଆଉ ଉଦ୍ଭିଦକୁ ଆମେ ବଗିଚା ପରିବେଶରେବି ଭଲ ଭାବରେ ଗୋଟେ ସୁନ୍ଦର ବଗିଚା କରି ରଖିପାରିବା ଦୁଇଟାଙ୍କର ଆବଶ୍ୟକତା ଅଛି ଦୁଇଟା ତା' ଜାଗାରେ ବଗିଚାକୁ ବଗିଚା ଜାଗାରେ ଭଲ ରଖିବାକୁ ପଡ଼ିବ ଏବଂ ବନ୍ୟଜନ୍ତୁମାନଙ୍କୁ ବନ୍ୟଜନ୍ତୁଙ୍କ ଜାଗାରେ ରଖିବାକୁ ପଡ଼ିବ